ରାଜସ୍ୱ ସୃଷ୍ଟି ପାଇଁ ଆମେ ପଶୁପାଳନ କରୁଛୁଁ ସେମନଙ୍କର୍ ଯତ୍ନ ନଉଛୁଁ ଯେହେତୁ ଯତ୍ନ କଲେ ସେମାନେ ପରିଷ୍କାର୍ ପରିଚ୍ଛନ୍ନ ହେବେ ଭଲ୍ ଖାଦ୍ୟ ଦିଆ ହେବା ଭଲ୍ ଖାଦ୍ୟ ଭଲ୍ ଖାଦ୍ୟ ଦିଆ ଗଲେ ତାକର୍ ପୃଷ୍ଟି ମାନେ ଶରୀର୍ ଭଲ୍ ରହେବା ସେମାନେ ସୁସ୍ଥ ସବଳ ହେବେ ଭଲ୍ ଛୁଆ ଦେବା ଭଲ୍ ଗୁରସ୍ ଦେବେ ଇଟା ଆମେ ପଶୁପାଲନ୍ ପାଇଁ କରୁଛୁଁ ତ ସେ ଲୋକ୍କେ ତାକର୍ ଯତ୍ନ ଶୁଇବାର୍ ଲାଗି ବି ଭଲ୍ ଜାଗାନେ ରଖାଯିବା ତାଙ୍କ ଖାଇବା ପିଇବା ସବୁ ସୁବିଧା ହେଲେ ପରିଷ୍କାର୍ ପରିଚ୍ଛନ୍ନ ହେଲେ ସେମାନେ ବହୁତ୍ ସୁନ୍ଦର୍ ବି ଦିଶ୍ବେ କିଏ ଯଦି ବି ତାଙ୍କର୍ କ୍ଷୀର ନେବା ବଏଲେ ବି ସେ କ୍ଷୀର ଦେଖ୍ବା ଲାଗି ସୁନ୍ଦର୍ ହେବା ସେମାନେ ଅବସ୍ଥା ନାଇଁ ହେଇଥିବେ ସେ ଗାଏକେ ଦେଖ୍ଲେ ଖୁସି ହଉଥିବେ ସେ ବିଷୟନେ ଆମେ ଧ୍ୟାନ୍ ଦେସୁଁ